ହ୍ୟାଲୋ କିଏ ପରିବାବାଲା କହୁଛନ୍ତି ହଁ ଆପଣଙ୍କ କ'ଣ ପରିବା ଅଛି ସଜ ପରିବା ଅଛି ନା କ'ଣ କେମିତି ତାଜା ପରିବା କ'ଣ କ'ଣ ଅଛି ଟିକିଏ କୁହନ୍ତୁ ଆମର ଗୋଟେ ବାହାଘର ଥିଲା ତ ଭୋଜି ଅଛି ସେଥିପାଇଁ ମୋ ଭାଇର ବାହାଘର କୁହନ୍ତୁ କ'ଣ ପରିବା ଅଛି ହଁ ତଟକା ପରିବା ହିଁ ନେବୁ ନା ଆମେ ତ ସବୁ ପ୍ରକାର ପରିବା ନବୁ ହେରି ରେଟ୍ କ'ଣ ଅଛି କୁହନ୍ତୁ ବିଲାତି ରେଟ୍ କେତେ ଅଛି ଆଉ ସଜନାଛୁଇଁ କେତେ ଅଛି ଆମେ ଦଶ କିଲୋ ଖଣ୍ଡେ ନେଇଥାନ୍ତୁ କ'ଣ କେତେ ଅଛି ରେଟ୍ ଭେଣ୍ଡି ବାଇଗଣ ଟମାଟୋ ଯେଉଁ କାଙ୍କଡ଼ କିଲୋ କେତେ ଅଛି କୁହନ୍ତୁ ଫୁଲକୋବି ମାଟିଆଳୁ କ୍ୟାପ୍ସିକମ୍ ଆଉ ଆଉ କେତେ ଟୋଟାଲ୍ ସବୁ ଏଇଠୁ ନେବି କେତେ ରେଟ୍ ହେବ କୁହନ୍ତୁ ଟୋଟାଲ୍ ଏମାଉଣ୍ଟ୍ଟା ବୋଇତାଳୁ ବୋଇତାଳୁ ଅଛି ଅମୃତଭଣ୍ଡା କେତେ ରେଟ୍ ଅଛି କୋଡ଼ିଏ କିଲୋ ବୋଇତାଳୁ ନେବୁ ଆଉ ଅମୃତଭଣ୍ଡା ଦଶ କିଲୋ ଦେବେ ଆଉ

ଏତେ ପରିବା ନେବୁ ଟିକିଏ ଭାଇ ଟିକିଏ କମ୍ କରନ୍ତୁ ଆଉ ଟିକିଏ ରେଟ୍ କମ୍ କରନ୍ତୁ ଆଉ କିଛି ବାସି ପରିବା ଅଛି କ'ଣ ଦିଅନ୍ତୁ ନହେଲେ ମୁଁ ଶାଗ ଆଉ ଫୁଲକୋବି ଯେଉଁ ବନ୍ଧାକୋବି ଯାହା ବି ଅଛି ଆଉ କିଛି ଦେବେ ଆଉ କେତେ ଅଛି ଶାଗ ରେଟ୍ କେତେ କହିଲେ

ପୋଟଳ ରେଟ୍ କେତେ ଅଛି ଆମେ କାଲି ଯାଇଁ କାଲି ଯାଇଁକି ଆମେ ନେବୁ କାଲି ଦଶଟା ବେଳେ ଯିବୁ ଆଉ